ଆଜିକାଲି ଆମ ପୃଥିବୀରେ ବହୁତ କିଛି ଅନ୍ଧବିଶ୍ୱାସ କାମ ମାନ ହଉଛି ଆଉ ଲୋକମାନେ ସେଟାକୁ ବିଶ୍ୱାସ ବି କରିଦିଅନ୍ତି ଯେମିତିକି ଭୂତ ଆଉ ଯେ ପ୍ରକାର କୋଉ କୋଉ ପଣ୍ଡିତ ମାନେ ଠକୁଛନ୍ତି ଲୋକମାନଙ୍କୁ ତାଙ୍କ ସହିତ ଭଗବାନ କଥା ହଉଛନ୍ତି କି ଲୋକମାନଙ୍କୁ କେତେ କିଛି ଭୁଲ କଥା କହିକି ତାଙ୍କୁ ଶକ୍ତିମ ବୋଲି ଜଣାଇକି ସେ କାମଟା ଭୁଲ ଥାଇକି ବି ଲୋକମାନେ ନ ଜାଣିକି ବି କରୁଛନ୍ତି ଆଉ ଏହି ଜିନିଷଟା ବହୁତ ଖରାପ ଏ ଦୁନିଆ ପାଇ ଆଉ ଆମ୍ଭମାନ ପାଇ କାରଣ ଆମେ ଠିକ ଜିନିଷକୁ ବ୍ୟବହାର କରିପାରୁନୁ ଆଉ ଜାଣିପାରୁନୁ ଆଉ ସେ ଠିକ ଯା ଠିକ ଜିନିଷ ଠିକର ରାସ୍ତାରେ ଆମେ ଯାଇପାରୁନୁ ଏହି ଜିନିଷ ପାଇ ଆଉ ଲୋକମାନେଙ୍କୁ ଏଇଟା ମୁଁ ଜଣାଇବାକୁ ଚାହୁଁଛି ଯେ ଯେତେ ବି ଅନ୍ଧବିଶ୍ୱାସୀ ଲୋକ ଲୋକମାନେ କି ଆପଣଙ୍କୁ କି ଅନ୍ଧବିଶ୍ୱାସର କଥା କହୁଅଛି ଆପଣ ବିଶ୍ୱାସ ନ କରନ୍ତୁ ନାହିଁ ଆଉ ଲୋକମାନଙ୍କୁ ଜଣାନ୍ତୁ କି ଏଇଟା ଅନ୍ଧବିଶ୍ୱାସ କଥା ଆଉ ଯେଉଁଟାକି ତାଙ୍କେ ବିଶ୍ୱାସର କଥା ପ୍ରଭୁର କଥାରେ ତାଙ୍କେ ଚାଲିପାରିବେ ତାଙ୍କୁ ସେଇଠାରେ ସାହାଯ୍ୟ କର ଆଉ ବହୁତ କିଛି ଅଛି ଆଜିକାର ଦୁନିଆରେ ଯେ ପ୍ରକାର ଆମକୁ ବିଶ୍ୱାସ ହଉନି ମାତ୍ର ସେଇଟା ବିଶ୍ୱାସର କଥା ଆଉ ବିଶ୍ୱାସର ଜିନିଷ ଥାଉଛି ଆଉ ଲୋକମାନଙ୍କୁ ସେଇଟା ଜାଣିବାର କଥା